ହଁ ଆମେ ଜାଣିଥିବା କିଛି ଲୋକ କଲେଜ ଡିଗ୍ରୀରେ ଅଛନ୍ତି ହଁ ନିଜେ ପାଇଁ ନିଜେ ଭଲ କରିଛନ୍ତି କାରଣ ତାହା ଦ୍ୱାରା ସେ ନିଜର ନିଜ ସମାଜର ଭଲ କରି ପାରିବା ସଙ୍ଗେ ସଙ୍ଗେ ସମାଜକୁ ଭଲ ବାର୍ତ୍ତା ମଧ୍ୟ ଦେଇଥାନ୍ତି ଯାହା ଦ୍ୱାରା ନିଜ ରୋଜଗାର କ୍ଷମ ହେବା ସହ ନିଜେ କିଛି କାମ କରି ଅନ୍ୟମାନଙ୍କୁ ମଧ୍ୟ ରୋଜଗାର କ୍ଷମର ସୁଯୋଗ ଦେଇଥାନ୍ତି ତେଣୁ ମୁଁ ଭାବୁଛି ଯେ ସେମାନେ ନିଜ ପାଇଁ କିଛି ଭଲ ହିଁ କରିଛନ୍ତି